ହ୍ୟାଲୋ ହଁ ସାର୍ ନିଶା ରେଷ୍ଟୁରାଣ୍ଟ କହୁଥିଲେ କି ହଁ ଆଜି ସକାଳେ ଯେଉଁ ଅର୍ଡ଼ର କରିଥିଲି ଛଅ ପ୍ଲେଟ୍ ଚିକେନ୍ ବିରିୟାନୀ ସେଇଟା ଅସିଯାଇଛି ସାର୍ ତାର ସାତଶହ କୋଡ଼ିଏ ଟୋଟାଲ ପେମେଣ୍ଟ ହେଉଛି ଆଉଁ ପେମେଣ୍ଟ କରିଦେଇଛିି ଫୋନ୍ ପେ' ମାଧ୍ୟମରେ ଦେଖନ୍ତୁ ସାର୍ ହଉ କ'ଣ କହୁଥିଲେ କି ସାର୍ ଆଉ ଆଉ ଦୁଇଟା ଚିକେନ୍ ବିରିୟାନୀ ମୋତେ ଦରକାର ଥିଲା ସାର୍ ଯଦି ଆପଣଙ୍କ ପାଖରେ ବର୍ତ୍ତମାନ ଆଭେଲେବୁଲ୍ ଅଛି ହେଲେ ଦୟାକରି ମୋତେ ଟିକେ ଅର୍ଡ଼ର ମାଧ୍ୟମରେ ପଠେଇ ଦିଅନ୍ତୁ ସାର୍ ହଁ ସାର୍ ସେଇଟା ଫୋନ୍ ପେ' ମାଧ୍ୟମରେ ଫୋନ୍ ପେ' କରିଦେବେ ସାର୍

ହଉ ଠିକ୍ ଅଛି ସାର୍ ଆଉ ଏକ୍ସଟ୍ରା କ'ଣ କ'ଣ ଅଛି ସାର୍ ଏକ୍ସଟ୍ରାରେ ଚିଲ୍ଲି ସସ୍ ଟମାଟୋ ସସ୍ ଚିପ୍ସ ଏଇଟା ଦରକାର ଥିଲା ସାର୍ ହଉ ସାର୍ ହଉ ସାର୍ ପାର୍ଟି ବର୍ଥଡେ ପାର୍ଟି ଚାଲିଥିଲା ତ ସାର୍ ଏକ୍ସଟ୍ରା ଦୁଇଜଣ ସାଙ୍ଗ ଆସିଗଲେ ସେଥିପାଇଁ ଟିକେ ଅଧିକା ବଜେଟ୍ କରିବା ପାଇଁ ମୁଁ ଚାହିଁଲିି ସାର୍ ହଉ ସାର୍ ତ ଅର୍ଡ଼ରଟା କେତେବେଳେ ପହଞ୍ଚିଯିବ ସାର୍ ହଉ ସାର୍ ଠିକ୍ ଅଛି ତ ଅର୍ଡ଼ର ଆସିଲା ପରେ ମୁଁ କ୍ୟାସ୍ ଦେଇଦେବି ସାର୍ ହଉ ଠିକ୍ ଅଛି ସାର୍ ଥ୍ୟାଙ୍କ ୟୁ